ବାର ଫେବୃଆରୀ ଦୁଇ ହଜାର ବାର ଅଠର ଜାନୁଆରୀ ଦୁଇ ହଜାର ଦୁଇ ପନ୍ଦର ଏପ୍ରିଲ୍ ଦୁଇ ହଜାର ଅଠର ସତର ମାର୍ଚ୍ଚ ଦୁଇ ହଜାର ସାତ ଉଣେଇଶି ଜୁନ୍ ଦୁଇ ହଜାର ଏକୋଇଶି